ମୁଁ ଲମ୍ବା ସନ୍ତରଣର ଅଭ୍ୟାସ କରେ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥାଏ ପ୍ରତି ବର୍ଷ ଆମ ଗ୍ରାମରେ ଏକ ସନ୍ତରଣ ପ୍ରତିଯୋଗିତା ହୁଏ ମୁଁ ସେଥିରେ ଭାଗ ନିଏ ଏବଂ ପ୍ରଥମ ସ୍ଥାନ ଅଧିକାର କରେ ଏହି ପହଁରା ଶିଖିବାରେ ମୋ' ଜେଜେବାପା ବହୁତ ସାହାଯ୍ୟ କରିଥିଲେ ଯାହା ଦ୍ୱାରା ପହଁରିବାର କୌଶଳ ସବୁ ମୁଁ ଶିଖିଥିଲି ମୋ' ଜେଜେବାପା ପାଖରେ କହୁଥିଲେ ଯଦି ଆମେ ଶ୍ୱାସକ୍ରିୟାକୁ ନିୟନ୍ତ୍ରଣରେ ରଖିବା ତା'ହେଲେ ଆମେ ଲମ୍ବା ସନ୍ତରଣରେ ପହଁରିପାରିବା ଏବଂ ବିଜୟ ଲାଭ କରିପାରିବା